ପାଣି ବଞ୍ଚାଇବା ପାଇଁ ଆମେ ପୋଖରୀରେ ପାଣି ବଞ୍ଚାଇବା ପାଇଁ ଆମେ ପୋଖରୀରେ ନେଇକି ଲୁଗାପଟା ଧୋଇବା ଆମେ ଖାଇବା ପାଣିରେ ଲୁଗାପଟା ଧୋଇବି ନାହିଁ ଲୁଗାପଟାକୁ ଧୋଇକି ଆମେ ସେ ଖରାରେ ଟିକେ ଶୁଖାଇବାକୁ ଦେବି ପାଣି ଆମେ ନଷ୍ଟ ଖରାପ କରିବି ନାହିଁ ପାଣି ଆମେ ଲୁଗା ପଟା ପୋଖରୀରେ ନେଇକି ଧୋଇବାର ଅଛି ପିଇବା ପାଣି ଖାଲି ପିଇବାକୁ ରଖିବି ରୋଷେଇ ବୋସେଇ କରିବାକୁ ପ ରଖିବି ଖରାପ କରିବି ନାହିଁ ଆମେ ନଷ୍ଟ ଖରାପ ତାକୁ କରିବି ନାହିଁ ପିଇବା ପାଣିରେ ଆମେ ପିଇବା ଆକା ଆଉ ଲୁଗାପୁଟ ନେଇକି ଆମେ ପୋଖରୀରୁ ଧୋଇକି ସେଇଟା ଘରେ ଆସିକି ସୁୁଖାଇବି ଶୁଖାଇବାକୁ ଦେବି ଟିକେ ତାକୁ ଟିକେ ଶୁଖି ଗଲେ ସେଇଟା ଘରେ ଆଣି ରଖିଦେବି